ଘର୍ କାମ୍ କରି ସାରିଲେ ବାରିଆଡ଼୍କେ ଯାଇସିଁ ଆମ ଜାଗା ଅଛେ ବାରିଆଡେ ବେଲେ ହେତିରଁଲାଗି ଯାଇକରି କୁଏଡ଼୍ଟେ ଧର୍ସିଁ ଯାଇସିଁ କୁଡ଼ାକେଚା କର୍ସୁଁ ଆଉ ଦୁକାନୁ ବିହନ୍ ଆନିକରି ଦଶ୍ କୁଡ଼େ ଟଙ୍କା ଝିଟିଥିଲି ସେନୁ ଖାର୍ ଖୁରୀ ଦେଇକରି ପାଏନ୍ ଟିକେ ଦେଇଥିଲି ଆର୍ ଦିନେ ସେ ବିହନ୍ମାନେ ଟିକେ ଟିକେ କରି ଗଜା ହେଇଥିଲା ଆଉ ସେନ ଇହାଦେ ପାଏନ୍ ଦଉଛୁଁ ଟିକେ ଟିକେ ଆଉ ସାର୍ ଟିକେ ବି ଘିନି ଆନିଛୁ ଦୋକାନୁ ଆଉ ଟିକେ ଟିକେ ଦେଇଛୁଁ ବୋଲେ ସେଟା ବନେ ଟିକେ ଟିକେ ବଡ଼୍ ହେବା ସେଟାକେ ମିର୍ଚା ବି ଯୋଗେଇଛୁଁ ବାଡ଼ି ମିର୍ଚା ଦୁଇ ଗଛ୍ ବାଏଗନ୍ ଦୁଇ ଗଛ୍ ଘିନିଆନି କରି ମାର୍କେଟ୍ନୁ ପଲ୍ହାମାନେ ଦି ଦି ଗଛ୍ ଜଗେଇଛୁଁ ଟମାଟୋ ମିର୍ଚା ବେଗନ୍ ନିଜର୍ ଖାଇବାର ଠିକ୍ ବାହାରି ଯାଉଛେ ମାର୍କେଟ୍ନେ ଘିନ୍ବାର୍ ନାଇଁ ପଡ଼୍ବାର୍ ଆଉ ଶାଗ୍ ବି ହେନ୍ତା ହେଇଛେ ଖରା ମାସର୍ ଲାଗି ଶାଗ୍ ବି ହେନ୍ତି ହେଇଯାଉଛେ ଚାର୍ ଦିନେ ବିହନ୍ମାନେ ବାହାରି ହଉଛନ୍ ଉଷ ମିଟି ସେ ପୋକ୍ ନାଇଁ ଲାଗେ ବଲିକିନା ଟିକେ ଟିକେ ଓଷ ବି ଦେଇଦଉଚୁଁ ସାର୍ ଖତ୍ ବି ଟିକେ ଟିକେ ଦେଇଦଉଚୁଁ ବେଲେ ବଢ଼ିଆଁ କରି ସାର୍ ବି ହଉଛେ ମିର୍ଚ ବି ଫଲୁଛି ଆରାମ୍ସେ ଟମାଟର୍ ବି ଫଲୁଛେ ଘରର୍ ଲାଗି ସବ୍ଜି ବାହାରି ଯାଉଛେ ବାହାରୁ ଘିନ୍ବାର୍ ହିଁ ନାଇ ପଡ଼୍ବା ସବ୍ଜି ଲାଗି ସବୁବେଲେ ପାଏନ୍ ଟିକେ ଦର୍କାର୍ ଦିନକ ଥରେ ଦିଥର୍ ଘାଏ ଘାଏ ପାଏନ୍ ଦେଲା ଠିକ୍ ହେସି